କୃଷକ ହେଉଛନ୍ତି ଭାରତର ଏକ ପ୍ରଧାନ ବ୍ୟକ୍ତି କୃଷକ ବିନା ଆମେ ହେଲୁ କୃଷକ ବିନା ଯେ କୌଣସି କିଛି କାମ ହେଇପାରେ ନାହିଁ କୃଷକକୁ ସରକାର ଟିକିଏ ସହାଯ୍ୟ କଲେ କୃଷକ ପାଇଁ ପିଡ଼ିଆ ହେଉ ବିହନ ହେଉ ରାସାୟନିକ ସାର ହେଉ କୃଷକଙ୍କୁ ଟିକିଏ ଯୋଗାଇ ଦେଲେ କୃଷକମାନେ ଭଲ ଫସଲ ଉତ୍ପାଦନ କରିବେ କୃଷକଙ୍କ ପାଇଁକି ଜଳ ସେଚନ ହେଉ କୃଷକଙ୍କ ପାଇଁକି ବ୍ୟାଙ୍କରୁ କିଛି ଋଣ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ କରି କୃଷକଙ୍କ ପାଇଁ କିଛି ଯୋଗାଇ ଦେଲେ କୃଷକ ମାନେ କୁ ଭଲ ଫଲ କିମ୍ବା ଭଲ ଉତ୍ପାଦନ ଉତ୍ପାଦନ କରିପାରିବେ କୃଷକଙ୍କୁ କିଛି ବା ଅର୍ଥ ନୀତି କୃଷକଙ୍କ ପାଇଁ କିଛି ଜମି ବାଡ଼ି ଯୋଗାଇ ଦେଲେ କୃଷକ ନିଜେ ଖୁସିରେ ରହି ଅନ୍ୟମାନଙ୍କୁ ଖୁସିରେ ରଖନ୍ତି କୃଷକଙ୍କୁ ଭଲ ଫଲ ମୂଳ ଉପଭୋଗ କରି କୃଷକଙ୍କ ପାଇଁ ବିକ୍ରି ପାଇଁ କି କିଛି ବ୍ୟବସାୟ ସରକାର କରି କରନ୍ତେ କରିଦେଲେ କୃଷକ ମାନେ ବ୍ୟବସାୟ ମୁଁ ଜଣେ କୃଷକ ମୁଁ ନିଜେ ନିଜେ ଅଧିକା ପରିଶ୍ରମ କରି କିଛି ଫଳ ଉତ୍ପାଦନ କରିପାରୁ ନାହିଁ ମୁଁ ନିଜେ ବ୍ୟବସାୟ କରି କିଛି ଲାଭ ନାହିଁ କିଛି ନାହିଁ